ମୋ' ନାଁ ହେଲା ପ୍ରଣତି ଦାସ ମୁଁ ଜଣେ ହାଉସ୍ୱାଇଫ୍ ଆଉ ମୋର ଘର ହେଲା କୁଦିଆରି କୁଦିଆରି ଶାଶୁ ଘର ହେଲା କୁଦିଆରି ଆଉ ସେଠି ମୁଁ ମୋ' ଶାଶୁ ଶ୍ଵଶୁର ପିଲା ମୋର ପୁଅ ଯୋଡ଼ିଏ ସେମାନଙ୍କ ପାଖରେ ମୁଁ ରହେ ଆଉ ସେମାନଙ୍କର ପିଲାମାନଙ୍କୁ ପାଠ ପଢ଼ାଇବା ପଢ଼ାଇବାର ମୋର ହେଉଛି ଗୋଟିଏ ବଡ଼ ଲକ୍ଷ୍ୟ ସେମାନଙ୍କୁ ମଣିଷ କରି ପାଠ ପଢ଼ାଇକି କେମିତି ମଣିଷ କରିବି ଆଉ ସେମାନେ କେମିତି ନିଜ ଗୋଡ଼ରେ ଛିଡ଼ା ହେବେ ଆଉ ସେମାନଙ୍କୁ ରୋଷେଇ କରିକି ତାଙ୍କର ରୋଷେଇ କରିକି କେମିତି ସେମାନଙ୍କୁ ଖାଇବା ପିଇବା ତାଙ୍କର ସବୁ ଦାୟିତ୍ଵଟାକୁ ବୁଝିବି ଶାଶୁ ଶ୍ଵଶୁରଙ୍କର କଥା ବୁଝେ ଆଉ ନିଜ ସ୍ୱାମୀଙ୍କ କଥା ମଧ୍ୟ ବୁଝେ ଆଉ ନିଜର ଘରକୁ କେମିତି ପରିଷ୍କାର ପରିଚ୍ଛନ୍ନ ରହିବ ନିଜ ଘରକୁ କେମିତି ମେଣ୍ଟେନ୍ କରାଯାଏ ସେସବୁ ଜିନିଷ ମୋର ବହୁତ ପସନ୍ଦ ମୁଁ ସେଗୁଡ଼ାକ ବହୁତ ଦାୟିତ୍ୱ ସହିତ କରେ